ହଁ ଆଜ୍ଞା ହ୍ୟାଲୋ ହଁ ଆପଣ ଯୋଉ ଯାଇଥିଲେ ଆଜ୍ଞା ବିଗ୍ ବଜାର୍ ସେ ସାର୍ଟଟା ଆଜ୍ଞା ଟି ସାର୍ଟଟା ଅଫର୍ ଲାଗିଥିଲା ଆଉ କମ୍ ଦାମ୍ ଥିଲା ଆଣିଥିଲି ଦୁଇଶହ ଟଙ୍କା ଥିଲା କିନ୍ତୁ ଭଲ ଲାଗିଲା ମୋତେ ଟିକେ ଘିନି ଅଇନି କଲର୍ଟା ଭଲ ପଇଲା ଆଜ୍ଞା ପାଞ୍ଚ ବର୍ଷ ହେଲା ପିନ୍ଧୁଲିନି କିନ୍ତୁ ଖରାପ ପଡ଼ୁନି ଭଲ ଅଛି ଭଲ ପଇଲା ସାର୍ଟଟା ଭଲ କମ୍ପାନୀ ନନ୍ ବ୍ରାଣ୍ଡ ହେଲେ ବି ଭଲ ପଡ଼ୁଛି ଭଲ ହଉଛି ଫିଟିଙ୍ଗ୍ ଠିକ୍ ରହୁଛି ଭଲ ଲାଗୁଛି ଭଲ ଲାଷ୍ଟିଙ୍ଗ୍ ବି କଲା କଲର୍ ବି ଭଲ ପଇଲା ଆଜ୍ଞା ଅଫର୍ ଲାଗିଥିଲା କମ୍ ପଇସାରେ ବି କମ୍ ପଇସାରେ ଭଲ ବି ଭଲ ଲାଗିଲା ପିନ୍ଧି ଭଲ ଲାଗିଲା ଦେଖିଲେ ତ ଭଲ ଲାଗିଲା ଘିନି ଆଇଲି ଘରେ ଦେଖିଲା ବେଳକୁ ଭଲ ପିନ୍ଧିନିନି ଦୁଇ ବର୍ଷ ହେଲା ୟୁଜ୍ କଲିଣି କିଛି କଲର୍ ପ୍ରୋବ୍ଲେମ୍ ହେଉନି କଲର୍ ଛାଡ଼ୁନି ଭଲ ଲାଗୁଛି ଆଜ୍ଞା ରହୁଛି ଆଜ୍ଞା